ମୁଁ ଗୋଟେ ଚେୟାର ଆଣିଥିଲି ତା ବ୍ରାଣ୍ଡ ନାଁ ହଉଛି ମହେନ୍ଦ୍ର ଯାହାକି ଏତେ ଖରାପ ବ୍ରାଣ୍ଡ ନା ଭାଇ କହିଲେ ନ ସରେ ସେ ଏତେ ଖ ଖରାପ ମାନେ ତାର ଆଣୁ ଆଣୁ ଭାଇ ଫାଷ୍ଟ ଦିନରୁ ମାନେ ବସୁ ବସୁ ହଲୁଥିଲା ଭାଇ ସେକେଣ୍ଡ ଦିନ ସେ ମୋତେ କହିକି ଦେଲେ ସେ ଦୋକାନବାଲା କି ଏ ଚେୟରଟା ବହୁତ ଭଲ ମାନେ ଏମିତି ରହିବ ମେଣ୍ଟେନାନ୍ସ ମାନେ ଭଲ ଷ୍ଟ୍ରଙ୍ଗ ମାନେ କେତେ କ'ଣ ଦେଖେଇଲେ ଦେଖିଲା ବେଳକୁ ଭାଇ ସେଇଟା ଆଣିଲା ବେଳକୁ କଲର୍ ଫେଡ଼୍ ହେଇଗଲାଣି ଆଣିକି ସପ୍ତାହେଟେ ହେଇଛି ଭାଇ କଲର୍ ଫେଡ଼୍ ହେଲାଣି ତା ହଲୁଛି ମାନେ ପ୍ଲାଷ୍ଟିକ ବି ବହୁତ ପତଳା ଅଛି ଭାଇ ତା'ପରେ କେଉଁ କାମରେ ୟୁଜ ହଉନି ଭାଇ ସେ ଚେୟାର ବର୍ତ୍ତମାନ ତ ବି ସେ ଚେୟାର ଭାଙ୍ଗିଗଲାଣି ପୁଣି ସେ ଦୋକାନରୁ ଆଉ ଗୋଟେ ଆଣିଥିଲେ ସେ ବି ସେମିତି ଭାଙ୍ଗିଗଲା ଭାଇ ଆଉ ବର୍ତ୍ତମାନ ତ ସେ ଫ୍ୟାନଟାର କିଛି ୟୁଜେସ୍ ନାହିଁ ତ ମୁଁ ବି କହିବାକୁ ଚାହୁଁଛି ସେ ବ୍ରାଣ୍ଡର ଚେୟାର କିଏ ଆଣନ୍ତୁ ନାହିଁ କିଏ ମାନେ କି କ୍ୟାରୀ କରନ୍ତୁ ନାହିଁ ସେ ଚେୟାରଟିକୁ କାହିଁକି ସେ ଦୋକାନବାଲେ ବହୁତ ଠକୁଛନ୍ତି କି ବ୍ରାଣ୍ଡଲେସ୍ ଜିନିଷ କହିକି ମାନେ ବହୁତ ଜିନିଷ ଠକୁଛନ୍ତି ଭଲ ନାହିଁ ଯାହାଦ୍ୱାରା ଦୋକାନ ଠକିବା ଜିନିଷ କିମ୍ବା ସେ ଚେୟାର ଭାଇ ଟୋଟାଲ ବି ଆଣିବା କଥା ନାହିଁ କି ଟୋଟାଲ୍ ବି କିଣିବା କଥା ନାହିଁ ସେ ବ୍ରାଣ୍ଡ ଅନ୍ୟ ବ୍ରାଣ୍ଡ ଭାଇ ଭଲ ପଇସା ଦେଇକି ଆଣନ୍ତୁ ଚାରିଶହ ଟଙ୍କାରେ ଆଣିବ ଜିନିଷ ମାତ୍ର କିଛି ଭଲ ପଡ଼ୁନି ବରମ ଟଙ୍କା ଏକ୍ସଟ୍ରା ଦୁଇଶହ ଦେଇକି ଆଣିବେ ସିନା ସେ ଚେୟାର ବହୁତ ଭଲ ପଡ଼ୁଛି ଆଉ ତ ସେ ଚେୟାର ବି ଏତେ ମାନେ ଲଙ୍ଗ ଲାଷ୍ଟିଙ୍ଗ ଗଲାନି ଯେଉଁଟା ଆଣିଥିଲି ସେପାଇଁ କହିବାକୁ ଚାହୁଁଛି ସେ ବ୍ରାଣ୍ଡର କି ସେ ମାନେ ସେ ଟାଇପର ଚେୟାର ଟୋଟାଲ ଦେଖି ଚାହିଁ ଆଣନ୍ତୁ ଭାଇ କାହିଁକିନା ଟୋଟାଲ ଚେୟାର ଏମିତି ଜିନିଷ ଆଗକୁ ବହୁତ କାମ ପଡ଼େ